ବର୍ଷ ବର୍ଷ ଧରି ଓଡ଼ିଶାର ମନୋରଞ୍ଜନ ଶିଳ୍ପ ବ ବଦଳୁଛି ଏପରିକି ପାରିବାରିକ ଡ୍ରାମା ମହିଳା ନାୟକଙ୍କ ପ୍ରତ୍ୟା ଅବଦାନ କୋଡ଼ିଏ ଦଶକର ବଲିଉଡ଼ ପ୍ରଭାବ ଏହିଭଳି ମଧ୍ୟ ବଦଳିଛି ପିଢ଼ି ପାରିବାରିକ ଡ୍ରାମା କେମିତି ନା ଯେପରିକି ଟିଭିରେ ସବୁ ଦେଉଛି ପରିବାରକୁ ପରିବାର ମଧ୍ୟରେ ସବୁ ନେଇ ଯେଉଁ ଡ୍ରାମା କରୁଛନ୍ତି ସେମିତି ମହିଳାମାନଙ୍କର ନାୟକର ପ୍ରତିବଦଳତା କେମିତି ନା ମହିଳାମାଙ୍କ ମଧ୍ୟରେ ଯେମିତି ନାୟକଟା ପ୍ରତିବାଧକ ରହୁଛି ସେହିପରି କ'ଣ କୋଡ଼ିଏ ଦଶକର ବଲିଉଡ଼ ପ୍ରଭାବ ମଧ୍ୟ ବଦଳୁଛି